ବଲାଙ୍ଗୀର ଜିଲ୍ଲାରେ ଅନେକ ଗୁଡ଼ିଏ କ୍ରୀଡ଼ା ରହିଛି ଏବଂ ସେଗୁଡ଼ିକ କ୍ରୀଡ଼ା ହେଉଛିି ଖୋଖୋ କବାଡ଼ି ହକି କ୍ରିକେଟ ଅଧିକ ପରିମାଣରେ କବାଡ଼ି ଖୋଖୋ ଲାଗିଥାନ୍ତି ଏହା ଖେଳିବା ଦ୍ୱାରା ସେମାନେ ସେହି ଖେଳାଳିମାନେ ଠିକଭାବରେ ଉପଯୁକ୍ତ ହୋଇଥାନ୍ତି ଓ ଉପଯୁକ୍ତ ହେବା ଦ୍ୱାରା ସମସ୍ତଙ୍କ ମନରେ ଗୋଟିଏ ଦୃଢ଼ ମନୋଭାବ ସୃଷ୍ଟି କରିଥାଏ ଏହା ଏହା ସମସ୍ତଙ୍କ ମନରେ ଯେଉଁ ଆନ୍ତରିକ ଶକ୍ତି କିମ୍ବା ମନୋଭାବ ରହିଛିି ତାହା ସମସ୍ତଙ୍କ ଦ୍ୱାରା ଏକ ପ୍ରକାର

କବାଡ଼ି ଖୋଖୋ ହେଉଛି ଇଣ୍ଟରନ୍ୟାସନାଲ ଖେଳ କିମ୍ବା ଗେମ୍ ଅଟେ ଏହା ସମସ୍ତଙ୍କ ମନରେ ରହିଥାଏ ଯାହା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଖେଳିବାକୁ ଯାଇଥାନ୍ତି ପ୍ରଥମ ହାଇସ୍କୁଲ ବ୍ଲକ ଡିଷ୍ଟ୍ରିକ୍ଟ ଅଲ ଓଡ଼ିଶା ଲେଭେଲରେ ଖେଳିବାକୁ ପଡ଼ିଥାଏ ଏବଂ ଏହା ଖେଳିବା ଦ୍ୱାରା ସମସ୍ତେ ଠିକ ଭାବରେ ତାକୁ ଦେଖିଥାନ୍ତି ସେ ଖେଳଟି ଠିକଭାବରେ ପ୍ରଦର୍ଶନ କରିବା ଦ୍ୱାରା ସମସ୍ତେ ମନକୃତ ହୋଇଥାନ୍ତି ଏହା ଏକ ଏକପରି ଏକ କ୍ରୀଡ଼ା ଅଟେ ଏହା ସମସ୍ତଙ୍କ ମନରେ ଭରି ରହିଥାଏ